ତୁମର୍ ତୁମର୍ ଗାଁରେ କାଁ କାଁ ଫୁଲ୍ ଅଛି ମଡ଼ା ଫୁଲ୍ ଗୁଟେକେ କେତେ ଟଙ୍କା ହାର୍ ମାଲ୍ ସାଙ୍ଗେ

ଆରୁ ଗୁଲାପ ଫୁଲ୍ ଯେ ଆରୁ ମାଲ୍ ସାଙ୍ଗେ କେତେ ଲେଖା ଦୁଇଶହ ଟଆଁଁ ଆରୁ ଗେଣ୍ଡୁ ଫୁଲ୍ ଯେ ସବୁ ଫୁଲ୍ ଗୁଟେ ସାଙ୍ଗେ ନେଲେ କେତେ ଟଙ୍କା ପଡ଼ବା ହଁ ଟିକେ କମ୍ ନେଇଁ କରି ପାରକେଁ

ପାଞ୍ଚ ଟଆଁ ନେଇ ଯାଅ ଅଧିକ୍ ଟିକେ କର ତିରିଶ ଟଆଁ ଦେମି ସବୁକେ ନାଇଁ ନା ତିରିଶ ଟଆଁନୁ ଅଧିକ୍ ଦେଇ ନେଇଁ ପାରେଁ

ମଡ଼ା ଫୁଲ୍ ହେଲେ ମାଲ୍ ସାଙ୍ଗରେ ଟିକେ ଦିଅ ଆରୁ ଗୁଲାପ୍ ଫୁଲ୍ ତ ତମେ ଗୁଟେକେ ଦଶ ଟଆଁ ବୋଲୁଛ ଟଗର୍ ଫୁଲ୍ କେତେନୁ ହେନ୍ତା ହେନ୍ତା ସବୁପ୍ରକାର ଫୁଲ ଦବନା ଗଣେଶ ପୂଜା ଚାଲୁଛି ତ ସେଥିର ଲାଗି ସବୁପ୍ରକାର ଫୁଲ୍ ଦରକାର୍ ଥିବା ତମେ ତ ବେଶ୍ ଟିକେ ବି କମାବାର ନେଇଁନା ଆରୁ ତିରିଶ ଟଆଁ ଦେମି ବୋଲୁଛି ତୁମେ ନେଇଁ ବୋଲୁଛ ଆରୁ ହେନ୍ତା କେ ହେନ୍ତା ହେଲେ ଆସିବ ହେନ୍ତା ହେଲେ କେତେ ନେବନୁ ସଜେଇଲେ ସଜେଇନେଲେ କେତେ ଦବନୁ ସଜେଇ ନବା ପଇସା ପାଞ୍ଚ ହଜାର ନାଇଁ ଦୁଇ ହଜାର ନେତ ଦେବ ଆରୁ ସେନ୍ତା ନେଇଁ ହେବା ଯେ ହେଵାନ ହେନ୍ତା ହେଲେ ତମ ଷ୍ଟାଫ୍ ସବୁ ଆସିବେ କେନୁ ହଉ ଠିକ୍ ଅଛି କେତେଟା ଲବୁନୁ କେତେ ଜଣ୍ ଦଶ୍ ଜଣ ଠିକ୍ ଅଛି ମୁଁ ତାହେଲେ ଫୁଲ୍ ସାଙ୍ଗେ ତମେ ସଜେଇ ବି ଆସିବ ହେନ୍ତା ହେଲେ